ଓଡ଼ିଶାରୁ ବ୍ୟାବସାୟିକ ସଫଳତା କରି ଓଡ଼ିଶାରୁ ବ୍ୟବସାୟ କରିକିନି ବହୁତ ବାହାରେ ସଫଳତା ପାଇଛନ୍ତି ସାଧାରଣତଃ ବାହାର ଦେଶରେ ବି ରପ୍ତାନି କରିଛନ୍ତି ଆମର କୋଇଲା ହେଉ ଆଇରନ୍ ହେଉ ମାଙ୍ଗାନିଜ୍ ହେଉ କ୍ରୋମାଇଟ୍ ହେଉ ଏସବୁ ରପ୍ତାନି କରି ବହୁଳ ବହୁତ ସଫଳତା ପାଇଛନ୍ତି ବହୁତ ବି ବ୍ୟବସାୟ କରି ସମ୍ପ୍ରସାରଣ କରିକି ବି ସଫଳତା ପାଇଛନ୍ତି